ଆଜ୍ଞା ଆମର ଭାରତ ଯେନ୍ ପରିବହନ ବ୍ୟବସ୍ଥା ଅଛେ ଆଗଯେନ୍ତା ଭଲ୍ ଭାବେ ନେଥାଇ ଆଜିକାଲ୍ ଆଜ୍ଞା ବହୁତ ବଢ଼ିଆ ହେଲାନ ଆଗ ବହୁତ କମ୍ ଗାଡ଼ି ମଟର ଥିଲା ଆଜକାଲ୍ ଆଜ୍ଞା ବହୁତ ଗାଡ଼ି ମଟର ବଢ଼ିଲାନ ସରକାର ବଢ଼ାଲେନ ଆଗକେ ବି ବଢ଼ାବେ ଆରୁ ଇ ତାର୍ ସାଙ୍ଗେ ସାଙ୍ଗେ ଯେନ୍ ଆଜ୍ଞା ଆମର୍ ଯେନ୍ ଆମେ କିଛି ସାମ୍ପ୍ରତିକ ଆହ୍ଵାନ ଯେନ୍ ଅଛେ ଆର୍ ସେ ଆହ୍ଵାନଟା ଆମର ଅଛି କାଣା ଯେ ଆମେ ଯେନ୍ ପରିବହନ କରୁଚୁଁ ସେ ପରିବହନର ସୁବିଧା ଆମେ କେମିତି କି ଆର୍ ଭଲ ହେ ପାଇପାରର୍ମା ସେଥିଲାଗି ଗୋଟେ ଆଜ୍ଞା ଆମେ ଖାଲି ମୁଇଁ ଏକଲା ଆହ୍ୱାନ ଦେଲା ନାଇଁ ହୁଏ ସମସ୍ତେ ମିଶିକରି ଗୋଟେ ଆହ୍ୱାନ ଦେମା ଯେ ଏ ପରିବହନଟା ଆମର୍ ସମ୍ପତ୍ତି ଖାଲି ସରକାର ନୁହେଁ ସେ ଆମେ ସେଥିଲାଗି ଆମେ ତା'ର ସୁଯୋଗର ଦୁର୍ଯୋଗ ନେଇ କରିକିରି ଆମେ ସେ ସୁଯୋଗ କେନ୍ତା ପାଇମା ସେଥିଲାଗି ଆମେ ଗୋଟେ ଆହ୍ୱାନ ଦେମା ଆର୍ ଇ ପରିବହନ ବ୍ୟବସ୍ଥା କି ଆଜ୍ଞା କେନ୍ତା କରି ଆଗକେ ଆଉ ଭଲ ଭାବେ ଚଲବା ଆଉ ଆଗକେ କେନ୍ତା ବଢ଼ବା ସମସ୍ତେ ସୁବିଧା ପାଇପାରମା ଲୋମାନେ ସୁବିଧା ପାଇପାରବେ ଆମେ ସମସ୍ତେ ସୁବିଧା ପାଇପାରମା ସେଥିଲାଗି ଆମେ ଆମ ଗୋଟେ ଆହ୍ୱାନେ ଯେ ଆମେ ସମସ୍ତେ ଏଠାରେ କୌଣସି ପ୍ରକାର ଅସୁବିଧା କେଭେ ନାଇଁ କରୁ କିମ୍ବା ସବୁ ଆଉ ଆଗକେ ବଢୁ ବୋଲି ଆମେ ଗୋଟେ କଳ୍ପନା କରବାର କଥା ଆଜ୍ଞା